ନମସ୍କାର ଆଜ୍ଞା ହଁ ମେଡ଼ିକାଲ୍ରେ ଭଲ ସୁବିଧା ଅଛି ପରିଷ୍କାର ପରିଚ୍ଛନ୍ନ ବି ଅଛି ମାଗଣାରେ ଔଷଧ ମିଳୁଅଛି ଆପଣ ଆସନ୍ତୁ ଡକ୍ୟୁମେଣ୍ଟ୍ ନେଇକି ମୁଁ ଆଡ଼୍ମିଟ୍ କରେଇଦେବି ଆଉ ହଁ ପ୍ରେସ୍ପିକ୍ସନ୍ ଆଣନ୍ତୁ ହଁ ହଁ ମୁଁ ଡକ୍ଟର୍ ହଁ ମୁଁ ପ୍ରେସ୍ପିକ୍ସନ୍ ଆଣନ୍ତୁ ମୁଁ ଦେଖିବି ଆପଣ କେଉଁ ମେଡ଼ିସିନ୍ ଖାଉଥିଲେ ମୁଁ ଚେଞ୍ଜ୍ କରିବି କି କ'ଣ ମୁଁ ଦେଖିବି ମୁଁ ମୁଁ ଏଗାରଟାରୁ ଗୋଟେ ଦେଖୁଅଛି ଦୁଇ ଘଣ୍ଟା ଦେଖୁଅଛି ଏଗାରଟାରୁ ଗୋଟାଏ ତା'ପରେ ମୁଁ କ୍ଲିନିକ୍ ବନ୍ଦ କରିଦେଉଛି

ହଁ ହଁ ହଁ ମୁଁ ସାହାଯ୍ୟ କରିବି ହଁ ହଁ ମୁଁ ବୁଝେଇଦେବି ଆଜ୍ଞା ହଁ ମାଗଣାରେ ସବୁ ସୁବିଧା ଅଛି ଆମ କେନ୍ଦ୍ରାପଡ଼ା ମେଡ଼ିକାଲ୍ରେ ସବୁ ସୁବିଧା ମାଗଣାରେ ଯାହା ଟେଷ୍ଟ୍ ବି କରିବେ ମାଗଣାରେ ସବୁ ଅଛି ମାଗଣାରେ ହଁ ଆସନ୍ତୁ ବ୍ଲଡ୍ ଟେଷ୍ଟ୍ କରାହେବ ସେଇଠି ବି ରିପୋର୍ଟ୍ ବାହାରୁଛି ତା'ପରେ ଔଷଧ ନେବେ କ'ଣ ହୋଇଛି ମୁଁ ଦେଖିଦେବି ନିଜେ ଆଉ ନାଇଁ ନାଇଁ ସେମିତି କିଛି ବି ମାଗଣାରେ ସବୁ ସୁବିଧା ବ୍ଲଡ୍ ଟେଷ୍ଟ୍ ବି ମାଗଣାରେ ମେଡ଼ିସିନ୍ ବି ମାଗଣାରେ ସବୁ ମାଗଣାରେ କିଛି କୌଣସିରେ ବି ପଇସା ଦରକାର ନାହିଁ ଆମେ ନେବୁନି ହଁ ହଁ ଗରିବ ମଣିଷଙ୍କ ପାଇଁ କେନ୍ଦ୍ରାପଡ଼ାରେ ଯୋଜନା ହୋଇଛି କାର୍ଡ୍ ଯେଉଁ ନାହିଁ କାର୍ଡ୍ ସେଇ କାର୍ଡ୍ ନେଇକି ଆସିବେ ସେଇଥିରେ ଆଡ଼୍ମିଟ୍ ହେବେ ସବୁ ସୁବିଧା ସେହି କାର୍ଡ଼୍ରେ ପଇସା ଆପଣଙ୍କର କଟିବ ସେଇଥିରେ ଆମେ ମାଗଣାରେ ସବୁ ସୁବିଧାରେ କରାଇ ଦେବୁ ହଁ ସବୁ ସୁବିଧା ସେଇଠି ବି ମାଗଣାରେ ଅନ୍ନ ଭୋଜନ ଦାନ କରାଯାଉଛି ସେଇଠି ତୁମକୁ ଖାଇବାକୁ ବି ଦିଆଯିବ ସବୁ ସକାଳେ ଗାଧୁଆ ବେଳେ ରାତିରେ ତିନି ଟାଇମ୍ ଦିଆଯିବ କ୍ଷୀର ବ୍ରେଡ୍ ସବୁ ଦିଆଯିବ ହଁ ହଁ ସାଙ୍ଗରେ ଆଣନ୍ତୁ ତୁମର ଯଦି ଇଚ୍ଛା ହେଉଛି ସାଙ୍ଗରେ ଆଣ ତୁମର ଘର ଲୋକ କାହାକୁ ଜଣଙ୍କୁ ହିଁ ଆଣିବ ବେଶୀ ଜଣଙ୍କୁ ଆଣିବ ନାହିଁ ହଉ ଆଜ୍ଞା ଆସିଲେ କଲ୍ କରିବ